ପହଁରିବା ଶିଖିବା ଆରମ୍ଭ କରିଥିବା ପିଲାଙ୍କୁ ମୁଁ ତାଙ୍କୁ ପହଁରିବା ପାଇଁ ଉଦ୍ବୋଧନ ଦେବି କାରଣ ପହଁରିବା ଦ୍ୱାରା ସେ କୌଣସି ପାଣି ପୋଖରୀରେ ବୁଡ଼ିପାରେ ନାହିଁ କାରଣ ଆଜିକାଲି ତୀର୍ଥସ୍ଥାନ ମାନଙ୍କରେ ବହୁତ ପିଲାମାନେ ସମୁଦ୍ର ନଦୀ ଏମାନଙ୍କୁ ଯାଉଛନ୍ତି ଓ ସେମାନେ ସେହି ତୀର୍ଥସ୍ଥାନରେ ସେ ନଦୀ ସମୁଦ୍ରରେ ବୁଡ଼ି ଯାଉଛନ୍ତି ଓ ବୁଡ଼ିଯିବା ଦ୍ୱାରା ପହଁରା ନ ଶିଖିବା ଥିବାରୁ ସେମାନେ ବୁଡ଼ି ଜୀବନ ହାରିବାକୁ ବାଧ୍ୟ ହେଉଛନ୍ତି ତେଣୁ ପିଲାମାନେ ପହଁରା ଶିଖିବା ଦ୍ୱାରା ସେମାନେ ଯେଉଁ ତୀର୍ଥସ୍ଥାନକୁ ଗଲେ ପାଣି ଜ୍ୟାକେଟ ପିନ୍ଧି ଯଦି ପହଁରୁଥିବେ ବୁଡ଼ିବାର ସମ୍ଭାବନା ନାହିଁ କାରଣ ପହଁରା ଶିଖିଥିବେ ଓ ଯଦିବି ପାଣି ଜ୍ୟାକେଟ ନ ପିନ୍ଧିଛନ୍ତି ସେମାନେ କିଛି ବାଟ ପହଁରି ପହଁରି ଆଗକୁ ଆସିପାରିବେ ଯାହାଦ୍ୱାରା ପିଲାମାନେ ବୁଡ଼ି ମରିପାରିବେ ନାହିଁ